ଆମେ ରହୁଥିବା ସ୍ଥାନରେ ପାଖରେ ଗୋଟିଏ ବଡ଼ ଜଙ୍ଗଲ ଅଛି କ'ଣନା ଯେଉଁ ଜଙ୍ଗଲ ଯେଉଁ ବଡ଼ ଜଙ୍ଗଲ ଅଛି ସେଠାରେ ଅନେକ ଗୁଡ଼ିଏ ଜୀବଜନ୍ତୁ ରହନ୍ତି ମୟୁର ପଶୁ ପକ୍ଷୀ ଅନେକଗୁଡ଼ିଏ ବାଘ ସେହିପରି ଅନେକଗୁଡ଼ିଏ ଯିବ ରହନ୍ତି ଏବଂ ସେମାନେ ପାହାଡ଼ର ଉପରରେ ରହନ୍ତି ଏବଂ ତଳେ ଅନେକଗୁଡ଼ିଏ ଗଛ ଝ ଛୋଟ ଛୋଟ ଝରଣା ଶାଖା ଝରଣାମାନେ ବହିଯାଇଛି ଯେଉଁଠାରେ କି ମାଛମାନେ ସେ ସେଠି ପହଁରନ୍ତି ଏବଂ ସେମାନଙ୍କୁ ଦେଖିବା ପାଇଁ ବହୁତ ଭଲ ଲାଗେ ଏବଂ କ'ଣ ନା ଯେଉଁ ପ୍ରକୃତିର ଯୋଉ ଦୃଶ୍ୟ ବା ଯୋଉ ପ୍ରକୃତିର ଅପରୂପ ଦୃଶ୍ୟ ଅଛି ତାକୁ ଦେଖି ମନ ମୁଗ୍ଧ ଲାଗିଯାଏ ବା ମନ ଖୁସି ଲାଗିଯାଏ ସେହିପରି ପ୍ରକୃତିର ମନମୁଗ୍ଧ ଦୃଶ୍ୟ ବା ମନଲୋଭା ଦୃଶ୍ୟକୁ ଦେଖି ସମସ୍ତେ ଖୁସି ହୋଇଯାଆନ୍ତି ଏବଂ ତାକୁ ବହୁତ ଭଲ ପାଆନ୍ତି ସେଥିପାଇଁ ମୁଁ ଜଙ୍ଗଲକୁ ପରିଦର୍ଶନ ପାଇ ଭଲ ଲାଗିଥାଏ